ଆମ ପ୍ରଥମ ପର୍ବରେ ଆମେ ରଜ ପାଳିତ କରିଯାଉ ତିନଦିନ ସେମତିରେ ପିଠା କରୁ ପୋଡ଼ପିଠା କରୁ ଆମ୍ବ ଖାଉ ପଣସ ଖାଉଁ ମିଠା ଖାଉଁ ଏବଂ ଲୋକମାନଙ୍କୁ ବାଣ୍ଟୁ ତାପରେ ଆମେ ପ୍ରଥମାଷ୍ଟମୀରେ ପିଠା କରୁ ପିଲାମାନଙ୍କୁ ନୂଆ ନୁଗା ପିନ୍ଧିବା ପାଇଁ ଦଉ ସେ ଲୁଗା ମାନେ ସେ ଆଉ ପୋଡ଼ପିଠା ମଧ୍ୟ କରୁ ମୁଆଁ ପିଠା କରୁ ଏଣ୍ଡୁରି ପିଠା ମଧ୍ୟ କରୁ ତାପରେ ଆମେ ଆସୁବି ସ ଆମର ସାତଘଡ଼ି ଆସେ ସାତଘଡ଼ିରେ ଆମେ ପିଠା କରୁ ଖିରି କରୁ ପୋଟକା ଆମ୍ବିଳା କରୁ ସବୁପ୍ରକାର ପରିବା ପକେଇ ପୋଟକା ଆମ୍ବିଳା ମଧ୍ୟ କରିଥାଉ ତାପରେ ଆସିବ ଆମର ଗଣେଶ ପୂଜା ଆସେ ଗଣେଶ ପୂଜାରେ ଆମେ ଲଡ଼ୁ ଭୋଗ ଲଗଉ ନଡ଼ିଆ କୋରା ମିଠେଇ ଲଗଉ ଖସାଲଡ଼ୁ ଲଗଉ ତାପରେ ଆସିବ ଦୁର୍ଗାପୂଜା ଆସିବ ଦୁର୍ଗାପୂଜାରେ ଆମେ ଠାକୁରଙ୍କ ପାଖରେ ଅନେକପ୍ରକାର ଫଳ ଅନ୍ୟ ଫଳ ନେଇ ଠାକୁରଙ୍କ ପାଖରେ ପୂଜା ଲଗଉ ବନ୍ଦାପନା କରୁ ଭୋଗ ଲଗଉ ତାପରେ ଆମର ଆସିବ ସରସ୍ବତୀ ପୂଜା ମାଁ ସରସ୍ବତୀଙ୍କ ପୂଜାରେ ଆମେ ପିଲାମାନଙ୍କୁ ନେଇକି ବହି ନେଇ ପୂଜାକରୁ ପିଲାମାନେ ଯାଆନ୍ତି ସେଠାରେ ପାଠପଢ଼ନ୍ତି ନଡ଼ିଆ ଫଟାନ୍ତି ଆମେ ସେଠାରେ ନେଇ ଭୋଗରାଗ ମଧ୍ୟକରୁ ଏବଂ ଅନେକ କିଛି ପୂଜା ପର୍ବ ଆମେ ମଧ୍ୟ କରିଥାଉ ସେ ଆହୁରି କିଛି ବହୁତ କିଛି ପୂଜା ଅଛି ଯାହାକି ଯେଉଁ ପୂଜାରେ ଛୁଆମାନେ ଖୁସି ହୋଇଯାଆନ୍ତି ଏବଂ ପିଲାମାନଙ୍କୁ ଆମେ ଡାକିନେଇ ପ୍ରତ୍ୟେକ ଠାକୁରଙ୍କ ମନ୍ଦିରରେ ପୂଜାପାଠ କରୁ ଖିଚୁଡ଼ି ବନଉ ଲୋକମାନଙ୍କୁ ବାଣ୍ଟିବା ପାଇଁ ଦିଅନ୍ତୁ ସମସ୍ତେ ଖାଆନ୍ତି ଏବଂ ଆମେ ସେତେବେଳେ ଡାଲି ଡାଲମା କରୁ ଖେଚୁଡ଼ି କରୁ ପୂଜା ଭଲ ମନ୍ଦ କରୁ ନୂଆଖାଇ ପର୍ବ ପାଳନ କରୁ ନୂଆଖାଇରେ ଆମେ ନୂଆଲୁଗା ପିନ୍ଧୁ ସମସ୍ତଙ୍କୁ ଜୁହାର ହଉ ଏବଂ କ୍ଷୀରି ଖେଚୁଡ଼ି କରୁ ବାପ ମାଁ ମାନକୁ ପ୍ରଣାମ କରୁ ଏବଂ